ବଗିଚା ଆରମ୍ଭ କରିବା ଗୋଟେ ଭଲ ଅଭ୍ୟାସ କାହିଁକି ନିଜ କାର୍ଯ୍ୟ ନିଜେ କରିବା ବହୁତ ଭଲ ସେଇଠିରୁ ଯେହେତୁ ଯାହା ଉତ୍ପନ୍ନ ହୁଏ ସେଗୁଡ଼ାକ ମଧ୍ୟ ଆମେ ନିଜ ଶରୀର ନିଜେ ରୋଷେଇ କରିବା ନିଜେ ଖାଇବା ନିଜ ଶରୀରକୁ ମୋତେ ଯିବ ସେଟା ବହୁତ ଭଲ ଲାଗେ ସେଟା ହେଉଛି ବହୁତ ଆନନ୍ଦଦାୟକ ଯୋଉଟାକି ଅଲ୍ଗା ଲୋକ ତିଆରି କରିବା ଯାକ ଭଲ ସାର ଦେଇ ହେଇଥିବ ବହୁତ ଭଲ ଏଇରେ ସ୍ମୃତି ହେଇଥିବ କିନ୍ତୁ ନିଜ କାର୍ଯ୍ୟ ନିଜ ବଗିଚା ଆରମ୍ଭ କରିବାଟା ବହୁତ ଭଲ ଲାଗେ କୌଣସି ସାର ଦିଆ ହେଇନଥାଏ ବା କୌଣସି ଅସୁବିଧାର ସମ୍ମୁଖୀନ ହେଇନଥାଏ କିନ୍ତୁ ବାହାର ଠାରୁ ଯୋଉ ଜିନିଷ ଗୁଡ଼ା କିଣା ହେଇଥାଏ ସେଇଠାରେ ବହୁତ ସାରଫାର ଦିଆ ହେଇଥିବ ଏ ସେଟା ଦେହ ପାଇଁ ବହୁତ କ୍ଷତିକାରକ ହେଇଥାଏ ସେଥି ସେଥିପାଇଁ ଆମେ ଆରମ୍ଭ କରିବା ଆପଣ ଗୋଟେ ବହୁତ ଖୁସି ଖବର ଏବଂ ଆନନ୍ଦଦାୟକ ଯେ କାର୍ଯ୍ୟ ମଧ୍ୟ ହେଇଯିବ ମର୍ଣ୍ଣିଙ୍ଗ୍ ଇଭିନିଙ୍ଗ୍ ୱାକ୍ ମଧ୍ୟ ହେଇଯିବ ଯାହାଫଳରେ କିି ଦେହ ପାଇଁ ମୋତେ ଭଲ ରହିବ ଯୋଉଟାକି ଆପଣଙ୍କର ବହୁତ ନିଜ ଶରୀର ପାଇଁ ମଧ୍ୟ ଭଲ ରହିବ